ପାଞ୍ଚ ତିନି ଦୁଇ ହଜାର ତିନି ଛଅ ଦୁଇ ଦୁଇ ହଜାର ଚବିଶି ପାଞ୍ଚ ଆଠ ଉଣେଇଶି ଶହ ସତର ଦଶ ବାର ଦୁଇ ହଜାର ବାର ଛବିଶି ଦୁଇ ଦୁଇ ହଜାର ଚବିଶି